ସକାରାତ୍ମକ ଅର୍ଥ ହେଉଛି ବ୍ରେସଲେଟ୍ ତ ବ୍ରେସଲେଟ୍ ଥରେ ମୁଁ ଯାଇଥିଲି ଗୋଟେ ଗୋଲ୍ଡ ଦୋକାନକୁ ଆଣିବା ପାଇଁ ତ ବ୍ରେସଲେଟ୍ଟା ବହୁତ ସୁନ୍ଦର ଥିଲା ଆଉ ତାର ଓଜନ ବି ପାଖାପାଖି ତିରିଶି ଗ୍ରାମ୍ ଥିଲା ଆଉ ମୁଁ ତାକୁ ପାଖାପାଖି ପାଞ୍ଚ ବର୍ଷ ହେଲାଣି ବ୍ୟବହାର କଲିଣି ତ ସେଥିରେ କଲର୍ବି କିଛି ଫେଡ଼୍ ହଉନି ଆଉ ଆଟ୍ରାକ୍ସନ୍ ମଧ୍ୟ ଠିକ୍ ଅଛି ଆଉ ଆଜିର ଦୁନିଆ ତ ସୁନାର ଚାହିଁଦା ବହୁତ ରେଟ୍ ବଢ଼ିଗଲାଣି କିନ୍ତୁ ଗୋଟେ ବ୍ରେସଲେଟ୍ ଯେମିତି ଗୋଟେ ଗୋଟେ ହାତକୁ ପିନ୍ଧି ଲାଗେ ଯେମିତି ଗୋଟେ ହାତରେ ଫୁଲ୍ଫିଲ୍ ହାତ ଅଛି ତ ଏମିତି ଗୋଟେ ମୋର ଅଭ୍ୟାସ ହେଇଯାଇଛି ବିନା ବ୍ରେସଲେଟ୍ରେ କୁଆଡ଼େ ଯିବାକୁ ବି ଭଲ ଲାଗେନି ଆଉ ବହୁତ ସୁନ୍ଦର ଲାଗେ ଆଉ ଏହାର କ୍ଵାଲିଟିବି ବହୁତ ଭଲ ଅଛି ଆଉ ଏହାକୁ ହଁ ଯେମିତି ବି ଏସ୍ ହଲ୍ମାର୍କ ଦ୍ୱାରା ତିଆରି ହୋଇଛି ତ ସବୁ ସକାରାତ୍ମକ ବ୍ରେସଲେଟ୍ ଗୁଡ଼ିକ ଆମକୁ ଭଲ ଲାଗେ ଆଉ ଏହାକୁ ପ୍ରପର୍ ୟୁଜ୍ କଲେ ଏହା ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବା